ଯେହେତୁ ଓଡ଼ିଶା ଏକ କୃଷିପ୍ରଧାନ ରାଷ୍ଟ୍ର ଆମ ଗାଁରେ ସମସ୍ତେ ଚାଷ କରିକି ଜୀବନ ନିର୍ବାହ କରିଥାନ୍ତି ଯେହେତୁ ଦୁଇ ତିନି ବର୍ଷ ଚାଷ କରିନେ ମାଟି ନଷ୍ଟ ହେଇଯାଏ ତେ ତେଣୁ ଖତ ଗୋବର ନିମ ପତ୍ର ଆଉ ପାଉଁଶ ଏମିତି ପକାଇ ମାଟିକୁ ଉର୍ବର କରିଥାଉ ଚାଷ ଭଲ ଭାବରେ ହେଇଥାଏ ଚାଷ ଆମର ଯେହେତୁ ଧାନ ଚାଷ କରିବାକୁ ବହୁତ ପାଣି ଦରକାର ସେଥିପାଇଁ ବର୍ଷା ଦିନିଆ ରେ ଚାଷ ହେଇଥାଏ ପାଣି ବି ଦରକାର ଏତେ ପଡ଼ିନଥାଏ ତେଣୁ ଚାଷ ଭଲ ହେଇଥାଏ ଆମେ ଖାଲି ତ ଧାନ କରୁନା ଗହମ ମାଣ୍ଡିଆ ଏ ସବୁ କରି ବଜାରରେ ନେଇ ବିକ୍ରି କରିଥାଉ ଆଉ ଭଲ ପଇସା ଲାଭ ହୋଇଥାଏ ରଜ ଟାଇମରେ ଧାନ ଚାଷ ହୋଇଥାଏ ତେଣୁ ଆମର ଭଲ ଲାଭ ହୋଇଥାଏ ଗହମ ମାଣ୍ଡିଆ ଯାଉ ଧାନ ଚାଷରୁ ଭଲ ଲାଭ ହୋଇଥାଏ ଆମ ଗାଁ ଗାଁରେ ସମସ୍ତେ କୃଷି ସମସ୍ତେ ଧାନ ଚାଷ କରିଥାନ୍ତି ମଝିରେ ମଝିରେ ମରୁଡ଼ି ପଡ଼ିଗଲେ ବହୁତ ଲସ ବି ହେଇଥାଏ